ଭାରତରେ ଲୋକମାନେ ବିଭିନ୍ନ ଧାର୍ମିକ ସ୍ଥଳକୁ ଯାଇଥାଆନ୍ତି ଯେଉଁଥିରେକି ଚାରିଧାମ ଯାତ୍ରା ମୁଖ୍ୟ ଏବଂ ଏହା ବାଦ୍ ପୁରୀର ଜଗନ୍ନାଥ ମନ୍ଦିର ରାମେଶ୍ୱର ତାପରେ କେଦାରନାଥ ବୈଷ୍ଣବଦେବୀ ଏସବୁ ମନ୍ଦିରକୁ ଯାଇଥାଆନ୍ତି ପୁରୀ ଜଗନ୍ନାଥ ମନ୍ଦିରରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ ଯେପରିକି ରଥଯାତ୍ରା ସୁନାବେଶ ବାହୁଡ଼ାଯାତ୍ରା ଚାପଖେଳ ଗଜାନନ ବେଶ ଏପରି ଅନେକ ରୀତିନୀତି ଓ ପୂଜା ପର୍ବ ପର୍ବାଣିରେ ଠାକୁରଙ୍କୁ ସଜାଯାଏ ଏବଂ ବହୁ ଆଡ଼ମ୍ବରରେ ଏସବୁ ପାଳନ କରାଯାଏ